ଆମ ଭାରତରେ ବହୁତ ବହୁତ ପ୍ରାଚୀନ କଳା ଶୈଳୀ ରହିଛି ଆଉ ଏଗୁଡ଼ିକ ମଧ୍ୟ ବହୁତ ପ୍ରସିଦ୍ଧ ଯେମିତିକି ଆଗକାଳରେ ମନ୍ଦିର ଯେଉଁ ନିର୍ମାଣ କରୁଥିଲେ ଆଉ ଯେଉଁ ସ୍ତୂପମାନ ନିର୍ମାଣ କରୁଥିଲେ ସେସବୁ ପ୍ରାଚୀନ କାଳରୁ ଯେମିତି ତିଆରି କରୁଥିଲେ ନିର୍ମାଣ କରୁଥିଲେ ତ ସେମିତି ଆଜିକାଲି ଆଉ ନିର୍ମାଣ ହେଉନି ଆଜିକାଲି ସବୁ ଆଧୁନିକ ଉପାୟରେ ସେମାନେ ସବୁ ନିର୍ମାଣ କରୁଛନ୍ତି ଆଗକାଳରେ ଯେମିତି ମନ୍ଦିରମାନ ନିର୍ମାଣ ହେଉଥିଲା ପୋଲ ନିର୍ମାଣ ହେଉଥିଲା ସେଗୁଡ଼ିକ ସେମାନେ କାରିଗର ମାଧ୍ୟମରେ ନିର୍ମାଣ କରୁଥିଲେ ତ ଆଜିକାଲି ସେସବୁ ଆଧୁନିକ ପ୍ରଣାଳୀରେ ନିର୍ମାଣ କରାହେଉଛି ଯାହାଦ୍ୱାରା କି ଆମର ସବୁ କଳା ଶୈଳୀ ଲୋପ ପାଇଯାଉଛି ଆଉ ଯଦି ଆଉ ଯଦି ଆମେ ଚାହିଁବା ଏମାନଙ୍କର ସଂରକ୍ଷଣର ଆବଶ୍ୟକତା ତ ନିହାତି ରହିଛି ଯେହେତୁ ସେଗୁଡ଼ିକ ଆମର ପ୍ରାଚୀନ କାଳର ହେଉଛି ଚିହ୍ନ ଯେଉଁଟାକି ଆମର କଳା ଶୈଳୀର ଚିହ୍ନ ଭାରତର କଳା ଶୈଳୀର ଚିହ୍ନ ଆଉ ଯଦି ସେଗୁଡ଼ିକ ଲୋପ ପାଇଯିବ ତା'ହେଲେ ଆମେ ତାହାର କିଛି ଜାଣିପାରିବା ନାହିଁ ଯେଉଁଟାକି ଆଗକୁ ଆମେ ତାହାର କିଛି ଚିହ୍ନବର୍ଣ୍ଣ ହିଁ ପାଇବା ନାହିଁ ତେଣୁକରି ଯଦି ସରକାର ଏଥିପ୍ରତି ବି ଧ୍ୟାନ ଦିଅନ୍ତେ ଯେ ଆଜିକାଲିର ଯୁବପିଢ଼ି ଏଇସବୁ ଯେମିତି ଆଗରୁ ପ୍ରାଚୀନ କାଳରେ କାରିଗରମାନେ ସବୁ ବନାଉଥିଲେ ତ ଆଜିକାଲି ବି ସେମାନେ ଯଦି ଯୁବପିଢ଼ିମାନେ ଶିଖିଥାଆନ୍ତେ ତା'ହେଲେ ସେମାନେ ବି ମଧ୍ୟ ଏଇ ଏଇ ଏଇ ଦିଗ ପ୍ରତି ଅଗ୍ରସର ହେଇଥାନ୍ତେ ସେମାନେ ବି ଚାହିଁଥାନ୍ତେ କି ହଁ ଆମେ ଏଇସବୁ ଶିଖିବୁ କିନ୍ତୁ ଏଥିରେ ତ ତାଙ୍କର କିଛି ଇନକମ୍ ହେବନି କିଛି ରୋଜଗାର ହେବନି ଯଦି ଯଦି ସରକାର ଚାହିଁଥାନ୍ତେ ଚାହିଁବେ ତା'ହେଲେ ହଉଛି ସେ ଏଇ ଏହି ବିଷୟକୁ ଦୃଷ୍ଟି ଦେଇକି ଯେଉଁ ଆମର ଯୁବପିଢ଼ି ମାନେ ରହିଛନ୍ତି ରୋଜଗାର ମିଳିବା ସହିତ ସହିତ ଆମର ଏଇ କଳା ଶୈଳୀକୁ ବଞ୍ଚାଇ ରଖିପାରି ହେଇପାରିବ ତେଣୁକରି ସରକାର ଏଥିପ୍ରତି ଟିକେ ଧ୍ୟାନ ଦେବା ଦରକାର